ମୁଁ ମୋ ବଡ଼ ଭାଇଙ୍କ ସହିତ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରୁଥିଲୁ ସେ ସମୟରେ ରାସ୍ତାରେ ଦେଖିଲୁ ଲୋକମାନେ ବହୁତ ମାତ୍ରାରେ ଜମା ହୋଇଛନ୍ତି କଣ ହେଲା କିଛି ବୁଝି ହେଲାନାହିଁ ଭାବିଲୁ ଆକ୍ସିଡେଣ୍ଟ ହେଲା ବୋଲିକି କିନ୍ତୁ ଚାଲି ଚାଲି ଯାଇକି ଦେଖିଲା ବେଳେ ଦେଖୁଛୁ ବଳଦ ଦୁଇଟା ପୁରା ଜବର ମାଡ଼ ହେଉଛନ୍ତି ସେମାନଙ୍କ ମାଡ଼ ହେଲା ଭିତରେ ଗୋଟିଏ ବଳଦ ଦେହରୁ ବ୍ଲଡ଼ ବାହାରିଲାଣି ବ୍ଲଡ଼ ବାହାରୁଛି କିନ୍ତୁ ଅଥଚ ଲୋକମାନେ ସେ ମାଡ଼କୁ ଛଡ଼ାଉ ନାହାନ୍ତି କିଏ ଯିବା ପାଇଁ ମଧ୍ୟ ସାହସ କରୁନାହାନ୍ତି କିନ୍ତୁ ଆମେମାନେ ଯାଇକି ବୁଝା ସୁଝା କଲା ପରେ ଲୋକମାନେ ସମସ୍ତେ ଏକାଠି ହୋଇକି ସେ ବଳଦ ଦୁଇଟାକୁ ଘଉଡ଼ିଲୁ ବଳଦ ଦି ଟା ଘଉଡ଼ିଲା ପରେ ଗୋଟେ ବଳଦ ରାସ୍ତାରେ ହିଁ ପଡ଼ିଗଲା ଆଉ ଗୋଟେ ବଳଦ ଦୌଡ଼ିକି ଜଙ୍ଗଲ ଆଡ଼କୁ ପଳାଇଲା ଦେଖିଲୁ ସେଇ ବଳଦର ଅବସ୍ଥା ବହୁତ ଖରାପ ତାକୁ ଗୋଟେ ଡାଲା ଗାଡ଼ିଟାଏ ଆସୁଥିଲା ସେ ଡାଲା ଗାଡ଼ିରେ ସେ ବଳଦକୁ ଭର୍ତ୍ତି କରିକି ତାକୁ ପଶୁ ଡାକ୍ତର ଅଭିମୁଖେ ପଠାଇଦେଲୁ ଲୋକମାନେ ଚାରି ପାଞ୍ଚ ଜଣ ଲୋକ ହେଇକି ସେ ବଳଦକୁ ଧରିକି ଗଲେ ଆମେ ଭାଇ ସହିତ ପୁଣି ସୁନ୍ଦରଗଡ଼ ପଳାଇଲୁ